ହଁ ଆମ ଅଞ୍ଚଳରେ କ୍ରୀଡା ଖେଳାଯାଇଥାଏ ପ୍ରାୟତଃ ଖେଳା ଯାଇଥାଏ କ୍ରିକେଟ୍ ଭଲି ଫୁଟ୍ବଲ୍ କବାଡି ଏସବୁ ଖେଳାଯାଇଥାଏ କିନ୍ତୁ ମୁଖ୍ୟତଃ ଭଲି ଆମ ଅଞ୍ଚଳରେ ଅତ୍ୟଧିକ ଖେଳାଯାଏ ଭଲିରେ ଯେମିତି ଓଡିଶା ବାହାରେ ଆକ୍ଚୁଆଲୀ ଯେଉଁଟା ଖେଳାଯାଉଛି ସେଇଟା ଅଲଗା ପ୍ରକାର ଖେଳାଯାଏ ସେମାନଙ୍କର ଇନ୍ଡୋର୍ରେ ଯେଉଁଟା ଆବଦ୍ଧ ଚାରିପଟ ଆବଦ୍ଧ କ୍ଷେତ୍ର ହେଇକିରି ତା ଭିତରେ ଖେଳାଯାଇଥାଏ କିନ୍ତୁ ଆମର ଏଠି ଯେହେତୁ ଗ୍ରାମାଞ୍ଚଳ ସେଇଟା ଖୋଲା ପଡ଼ିଆରେ ଆମର ଦୁଇଟି ପୋଲ ପୋତାଯାଇ ତା ଦେହରେ ନେଟ୍ ବନ୍ଧାଯାଇଥାଏ ଏପଟେ ଛଅ ଜଣ ସେପଟେ ଛଅ ଜଣ ମୁଖ୍ୟତଃ ରେଫରୀ ନଥାନ୍ତି ଯେତେବେଳେ କୌଣସି ପ୍ରକାର ମ୍ୟାଚ୍ ଖେଳାଯାଇଥାଏ ସେହି ସମୟରେ ଆମର ରେଫରୀ ନିୟୋଜିତ ହୋଇଥାନ୍ତି ଏବଂ ରାତ୍ରୀରେ ଲାଇଟ୍ ଲାଗିଥାଏ ଇଲେକ୍ଟ୍ରିବାଲାକୁ ଡକାଯାଇ ତାର ଲାଇଟ୍ ଲଗାଯାଇଥାଏ ସେଥିରେ ଖେଳ ପିଲାମାନେ ଖେଳନ୍ତି ମୁଖ୍ୟତଃ ସେଠି ଖେଳାଯାଇଥାଏ ଅଲଗା ହେଉଛି ଓଡ଼ିଶାଠାରୁ ଓଡ଼ିଶା ଭିତରେ ଯେତେବେଳେ ଖେଳାଯାଉଛି ରାଜ୍ୟରେ କ୍ରୀଡା ଖେଳାଯାଉଛି ସେଠି କ'ଣ ହେଉଛି ନା କ'ଣ ସବୁ ପ୍ରକାର ସୁବିଧା ସୁଯୋଗ ଦିଆଯାଉଛି ଏଠି ଗ୍ରାମାଞ୍ଚଳ ଯେହେତୁ ସାଧାରଣ ଭାବରେ ଖେଳାଯାଏ ଆଉ